ଆଉ କ'ଣ ଦୋକାନ ବଜାର ପାଇଁ ନେଲ ଆଚ୍ଛା ମୁଁ ବି ସେଇଆ ନେଲି ଦୋକାନ ପାଇଁ ଯାହା ଆସିଥିଲି ଯାହା ଦୋକାନରେ ସେଗୁଡ଼ା ସବୁ ନେଲି ଆଉ ହେଲା ହଁ ସେ ମୁଁ ବି ସେ ମୁଁ ବି ପ୍ଲାଷ୍ଟିକ୍ ଜିନିଷ ସବୁ ନେଲି ତା କସ୍ମେଟିକ୍ ଟିକିଏ ନେଲି ଆଉ ଏଗୁଡ଼ା ସବୁ ନେଇଛି ଦୋକାନରେ ଯାହା ଯାହା କାରବାର କରେ ସେଗୁଡ଼ା ସବୁ ନେଇଛି ହଁ ମୁଁ କେବେଠୁ ଏଇ ତ ଏ ଦୁଇ ସପ୍ତାହ ହେବ ଆସିଛି ଆଉ ବୁଲିବାକୁ ଆସିଥିଲି ସେଇଠି ବୁଲିବା ଦେଖି ମୁଁ ସେହି ମେଳା ଆସିଥିଲି ବନ୍ଧୁ ଘରକୁ ଆସିଥିଲି ସେଇଠି ମେଳା ଦେଖିକି ପଡ଼ିଛି ସେହି ମେଳାକୁ ଯାଇକି

ଆଚ୍ଛା ହଉ ମୁଁ ବି ସେ ମନ୍ଦିରକୁ ଆସିଥିଲି ସେ ବି କହିଲେ ମେଳା ବସ୍ତା ପଡ଼େ ଯାହା ନେବା କଥା ନେଇଯା ହେଲା ହଁ ହଁ

ହଁ ମୁଁ ବି ସେଇ ମେଳାକୁ ଦୋକାନ ମୁଁ ଏଇ ତିନ ଚାରି ବର୍ଷ ହେଳା ପକାଉଛି ତୁମେ କେତେ ବର୍ଷ ହେଲା ପକାଉଛ ନାଇଁ ମୁଁ ହୋଇଗଲାଣିି ତିନି ଚାରି ବର୍ଷ ହେଲା ପକାଇଲିଣି ଆଉ ହେଲା ହଁ ଆଉ ପରେ ପଳାଇବା ଘରକୁ ନା ନା ନା ସରିଲେ ପଳାଇବ

ହଉ ହଁ